ପଶୁ କିଣିବା ପାଇଁ ଆମର ପଶୁ ବେପାରୀ ଭାଇମାନେ ଅଛନ୍ତି ଯାହାକି ସେମାନେ କମ୍ ଦାମ୍ରେ ଭଲ ଭଲ ପଶୁ ଯାହାକି ଗାଈ ବଳଦ ଛେଳି ମେଣ୍ଢା ଏହିପରି ବିଭିନ୍ନପ୍ରକାର ଜୀବଙ୍କୁ ଆମର ଦେଇଥାନ୍ତି ପାଳନ କରିବା ପାଇଁ ଆମ ପାଖରେ ଗାଈ ମେଣ୍ଢା ଛେଳି ଆଉ ବଳଦ ଏହିପରି ଭାବରେ ପଶୁ ସବୁ ଅଛନ୍ତି ସେମାନଙ୍କର ମୂଲ୍ୟ ଗାଈର କ୍ଷୀର ଅନୁସାରେ ମୂଲ୍ୟ ହୋଇଥାଏ କେଉଁ ଗାଈ କେତେ କ୍ଷୀର ଦେଉଛି ଯେଉଁ ଗାଈ ଯେତିକି କ୍ଷୀର ଦେଉଛି ସେହି ଅନୁସାରେ ତା'ର ପରିମାଣ ସ୍ଥିର କରାଯାଇଥାଏ ଯେମିତିକି ଗୋଟେ ଗାଈ ଦିନକୁ ପାଞ୍ଚ ଲିଟର୍ ଦେଉଛି ତା'ର ଦାମ୍ ପନ୍ଦର ହଜାର ଟଙ୍କା ସେହିପରି ଯେଉଁ ଗାଈ ଦିନକୁ ଦଶ ଲିଟର୍ ଦେଉଛି ସେ ଗାଈର ଦାମ୍ ତିରିଶ ହଜାର ଟଙ୍କା ଏହିପରି ଭାବରେ ଛେଳି ଛେଳିର ମୂଲ୍ୟ ସେର ଓଜନ ଅନୁସାରେ ହୋଇଥାଏ ଛୋଟ ଛେଳି ବଡ଼ ଛେଳି ହିସାବରେ ଛୋଟ ଛେଳିର ଦାମ୍ ଆଠ ହଜାର ପାଞ୍ଚ ହଜାର ଆଠ ହଜାର ଆଉ ବଡ଼ ଛେଳିର ଦାମ୍ ଚଉଦ ହଜାର ଅଠର ହଜାର ଏହିପରି ହୋଇଥାଏ ଏହିପରି ଭାବରେ ପଶୁପକ୍ଷୀମାନଙ୍କର ପଶୁମାନଙ୍କର ମୂଲ୍ୟ ସ୍ଥିର କରାଯାଇଥାଏ ପଶୁ ଆମର ଗାଈ ବଳଦ ଛେଳି ମେଣ୍ଢା ଅଛନ୍ତି ଗାଈଠାରୁ ମାସକୁ ପାଞ୍ଚ ହଜାରରୁ ସାତ ଆଠ ହଜାର ପର୍ଯ୍ୟନ୍ତ ରୋଜଗାର କରାଯାଇପାରିଥାଏ ଆଉ ଛେଳି ଛେଳି ଯାହାକି ତିନି ମାସରେ ବଡ଼ ହୋଇଯାଇଥାଏ ତା'ର ମୂଲ୍ୟ ସ୍ଥିର କରାଯାଇଥାଏ ଆଠ ହଜାରରୁ ଦଶ ହଜାର ପନ୍ଦର ହଜାର ଏହିପରି ସ୍ଥିର କରାଯାଇଥାଏ ଯାହାକି ଭଲ ଲାଭଦାୟକ ହୋଇଥାଏ ଆଉ ବଳଦ ବଳଦ ଯାହାକି ବଳଦର କାର୍ଯ୍ୟ କମିଗଲାଣି ଯାହାକି ବିଭିନ୍ନପ୍ରକାର ଯନ୍ତ୍ର ଆସିଗଲାଣି ଟ୍ରାକ୍ଟର୍ ଦ୍ୱାରା ହଳ କରାଯାଉଛି ବଳଦର କାମ ଇଏ ହୋଇଗଲା ଯାହାକି ଏ ବଳଦର କାମ କମ୍ ହୋଇଯାଇଛି କିନ୍ତୁ ଅଲଗା ପଶୁପକ୍ଷୀମାନଙ୍କର ବିଭିନ୍ନପ୍ରକାର ଲାଭ ହୋଇଥାଏ ଏପର୍ଯ୍ୟନ୍ତ ଆମେ ଏ ମାସକୁ ଓ ପାଞ୍ଚ ଦଶ ହଜାର ଏମିତି ରୋଜଗାର କରିପାରିଥାଉ